ଆମ ଅଞ୍ଚଳର ଇତିହାସ ରାଜବଂଶ ଓ ଶାସନଙ୍କ ଦ୍ୱାରା ପ୍ରଭାବିତ ହେଇଛି ଆମ ରାଜାଙ୍କ ନାମ ଆମ ପୁରୁଣ ରାଜାଙ୍କ ନାମ ଗଜପତି ପୁରୁଷୋତ୍ତମ ଦେବ ଗଜପତି ନରସିଂହ ଦେବ ଗଜପତି ବଳ ପତିଦେବ ଏମାନେ ଥିଲା ଆମର ପୁରୁଣ ରାଜା ଏମାନଙ୍କ ଶାସନରେ ଆମ ରାଜ୍ୟ ଚାଲି ଆସିଥିଲା ଏବେ ମଧ୍ୟ ଯେଉଁ ରାଜାମାନେ ଆସିଛନ୍ତି ତାଙ୍କ ଅନୁସାରେ ଶାସନ ଅନୁସାରେ ଆମ ରାଜ୍ୟ ଚଳୁଛି ବା ଶାସନ କରୁଛନ୍ତି ସେମାନେ